ମୋ ସାଙ୍ଗ ମାନେ ସବୁ ସାମସଙ୍ଗ୍ ବ୍ରାଣ୍ଡ୍ର କ୍ୟାମେରା ଆଣିଥିଲେ ତାଙ୍କୁ ଦେଖିକି ମୁଁ କ୍ୟାମେରା ଅର୍ଡ଼ର୍ କଲି ଏବଂ ତା ଦାମ୍ ଥିଲା ଅଣତିରିଶି ହଜାର ଚାରିଶହ ଅନେଶତ ଟଙ୍କା ଆଉ ଯାହାକି ତାଙ୍କୁ ଦେଖି ଆଣିବା ପରେ ମୋର କିଛି ଦିନ ୟୁଜ୍ ପରେ ମାସେ ଦୁଇ ମାସ ଭଳିଆ ୟୁଜ୍ କରିଛି ତା ପରେ କ୍ୟାମେରାର ଫଟୋ କ୍ଲିଅର୍ ଆସିଲାନି ଆଉ ବଟନ୍ ବି ଭଲ ସେ କାମ କଲାନି ମୋ କ୍ୟାମେରାଟି ଏଥର ଭଲ ପଡ଼ିଲାନି